କସ୍ତୁରୀ ହୋଟଲରେ ଫୋନ ଲାଗିଛି କି ମାଲକାନଗିରିର ମୁଁ ଦୁଇ ପ୍ଲେଟ୍ ବିରିୟାନି ତିନି ପ୍ଲେଟ୍ ଚିଲ୍ଲି ଚିକେନ ଆଉ ଦୁଇ ପ୍ଲେଟ୍ ପିଜ୍ଜା ଅର୍ଡ଼ର୍ ଦେଇଥିଲି ତା' ବଦଳରେ ମୋତେ ଗୋଟେ ପ୍ଲେଟ୍ ବିରିୟାନି ଗୋଟେ ପ୍ଲେଟ୍ ପିଜ୍ଜା ଆଉ ଦୁଇ ପ୍ଲେଟ୍ ଚିଲ୍ଲି ଚିକେନ ଦିଅନ୍ତୁ ମୋର ଅର୍ଡ଼ର୍ରେ ଟିକେ ଭୁଲ ହେଇଯାଇଥିଲା ସେଥିପାଇଁ ମୁଁ ଅର୍ଡ଼ର୍ଟିକୁ ରିଟର୍ଣ୍ଣ କରିକି ଆଉ ଥରେ ଅର୍ଡ଼ର୍ କରୁଛି ମୋର ଅର୍ଡ଼ର୍ଟିକୁ ବଦଳାଇ ଦିଅନ୍ତୁ